ହ୍ୟାଲୋ ଆପଣ ଫ୍ଲିପକାର୍ଟରୁ ରାମବାବୁ କହୁଥିଲେ ତ ମୋର ନମ୍ବର୍ ସିକ୍ସ ଥ୍ରୀ ସେଭନ ୱାନ୍ ନାଇନ୍ ୱାନ୍ ଜିରୋ ୱାନ୍ ସେଭେନ ଟୁ ଏଇ ନମ୍ବରରୁ ମୁଁ ଗୋଟେ ପେଟିସ୍ ଅର୍ଡ଼ର୍ କରିଦେଇଥିଲି ଏହା ମୋ ମାମୁଁଘର ଆଡ୍ରେସ୍ରେ ଥିଲା ସେଠୁ ମୁଁ ଏବେ ଘ ଆମ ଘରକୁ ପଳାଇ ଆସିଛି ଆମ ମାମୁଁ ଘର ଆଡ୍ରେସ୍ ଜଗତସିଂହପୁର ନୁଣୁକୁଆ ନୁଣୁକୁଆ ମୁଁ ଏବେ ଆମ ଘରକୁ ଟିକେ ପଳାଇ ଆସିଛି ଘ ସେଇ ଯେଉଁ ଅର୍ଡ଼ର୍ କରିଥିବା ଜିନିଷଟି ତାକୁ କେମିତି ଟ୍ରାନ୍ସଫର୍ କରିକିନା ଆମ ଘରେ ଟିକେ ଡେଲିଭରି ହବ ସେଥିପାଇଁ ଆପଣଙ୍କୁ କିଛି ପ ଥିବାରୁ ଘର ଆମ ଘରଟି ହେଉଛି ଏ ଯେଉଁ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳ ତ ଭୀମଗରମପୁର ଏଠିକାରେ ଏଥିରେ ଡେଲିଭରି ଟିକେ ହେଲେ ଆମେ ଟିକେ ଆସିବ